ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ମାତୃଭାଷା ପ୍ରତ୍ୟେକ ମନୁଷ୍ୟ ପ୍ରିୟତମ ଉପାଦାନ ମନୁଷ୍ୟ ନିଜର ଜୀବନକୁ ଯେତିକି ଭଲ ପାଏ ମାତୃଭାଷାକୁ ବି ସେତିକି ଭଲ ପାଇଥାଏ ତାହାଠାରୁ ଅଧିକର ମାତୃଭାଷା ସମ୍ବନ୍ଧୀୟ ଭାଷା ବା ନିଜର ଜନ୍ମଭୂମି ସହିତ ସମ୍ବନ୍ଧିତ ଭାଷା ହିଁ ମାତୃଭାଷା ମନୁଷ୍ୟ ପକ୍ଷରେ ଏକାନ୍ତ ଆଦରଣୀୟ ଓ ଗ୍ରହଣୀୟ ନିୟମ ମନୁଷ୍ୟ ଅନ୍ୟ ସବୁ କିଛି ଜିନିଷକୁ ଛାଡ଼ି ରହିପାରେ ହେଲେ ମାତୃଭାଷାକୁ ନୁହେଁ ନବଜାତ ଶିଶୁର ନବନୀତ ଆଧାରରେ ମାତୃଭାଷା ହିଁ ପ୍ରଥମ କରି ଫୁଟି ଉଠିଥାଏ ଅଦୃଷ୍ଟ୍ୟକର ପ୍ରେରଣାରେ ଆବଶ୍ୟକତା ପରିପୂର୍ଣ୍ଣ ପାଇଁ ସେ ଯେତେବେଳେ କମ୍ ଯେତେବେଳେ କମ୍ ସେତେବେଳେ କହି ଶିଖେ ମାତୃଭାଷା ହିଁ ସ୍ୱାଭାବିକ ଓ ସହଜ ଉପାୟ ରେ ତା'ର ମୁଖରେ ଫୁଟେ ଅନ୍ୟମାନଙ୍କ ସହ ରହିବାକୁ ଇଚ୍ଛା କରେ ଆଜିର ଦୁନିଆରେ ଓଡ଼ିଆ ଭାଷାର ବର୍ତ୍ତମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହାଦ୍ୱାରା ଆମ ରାଜ୍ୟ ବା ଓଡ଼ିଶା ଆମ ରାଜ୍ୟ ହେଉଛି ଓଡ଼ିଶା ଓଡ଼ିଶା ଠାରେ ଓଡ଼ିଆ ଭାଷାକୁ ବାଦ୍ ଦେଇ ବଙ୍ଗାଳୀ ତେଲୁଗୁ ହିନ୍ଦୀ ମରାଠୀ ଇତ୍ୟାଦି ଲୋକ ବସବାସ କରିଥାନ୍ତି ଯାହାଫଳରେ ଓଡ଼ିଆ ଭାଷାରେ ବହୁତ ଆହ୍ୱାନ ସମସ୍ୟାର ସମ୍ମୁଖିନ ହୋଇଥାଏ ଆମ ଜିଲ୍ଲା ଗଞ୍ଜାମ ଜିଲ୍ଲାରେ ବହୁତ ଲୋକ ହିନ୍ଦୀ ତେଲୁଗୁ ମରାଠୀ ଗୁଜୁରାତି ଇତ୍ୟାଦି ଲୋକ ପ୍ରବେଶ କରିଦେଇଥାନ୍ତି ମାତୃଭାଷା ପ୍ରତ୍ୟେକ ମନୁଷ୍ୟର ପ୍ରିୟତମ ଉପାଦାନ ଯେତେବେଳେ ସେ ପ୍ରେରଣା ଆବଶ୍ୟକତା ପରିପୂର୍ଣ୍ଣ ପାଇଁ ସେ ଯେତେବେଳେ କମ୍ ସେତେବେଳେ କହି ଶିଖେ ମାତୃଭାଷା ହିଁ ସ୍ୱାଭାବିକ ଓ ସହଜ ଭାଷାରେ ତା'ର ମୁଖରେ ଫୁଟେ ମନୁଷ୍ୟ ଅନ୍ୟ ସବୁ କିଛି ଜିନିଷକୁ ଛାଡ଼ି ରହିପାରେ ମାତ୍ର ମାତୃଭାଷାକୁ ନୁହେଁ ମାତୃଭାଷା ହେଉଛି ମନୁଷ୍ୟ ନିଜର ଜୀବନକୁ ଯେତିକି ଭଲ ପାଏ ମାତୃଭାଷାକୁ ବି ସେତିକି ଭଲ ପାାଏ ଆଜିର ଦୁନିଆରେ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱ ଦେବାକୁ ବହୁତ ଗୁରୁତ୍ୱ ଦେବାକୁ କୁହାଯାଇଛି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ବି ବୁଝାଯାଇଛି ବୁଝାଯାଇଥାଏ ଯେ ଆମ ଓଡ଼ିଆ ଭାଷା ହେଉଛି ସବୁଠୁ ପ୍ରିୟତମ ଭାଷା ନବୀନ ସରକାରଙ୍କ ଦ୍ୱାରା ଓଡ଼ିଆ ଭାଷାକୁ ବହୁତ ଦିଆଯାଉଛି ଯୁବ ନବୀନ ଯୁବ ଓଡ଼ିଆ ଭାଷା ମାତୃଭାଷା ହେଉ ମନୁଷ୍ୟଙ୍କ ପ୍ରିୟତମ ଭାଷା ନବଜାତ ଶିଶୁର ନବଜାତ ଆଧାରରେ ମାତୃଭାଷା ହିଁ ପ୍ରଥମା କରି ଫୁଟି ଉଠିଥାଏ ଅଦୃଷ୍ଟର ପ୍ରେରଣାର ଆବଶ୍ୟକତା ହୋଇଥାଏ ଯେତେବେଳେ କମ୍ ସେତେବେଳେ କରି ସେ ମାତୃଭାଷାକୁ ହିଁ ସ୍ୱାଭାବିକ ସହଜ ଭାଷାରେ ତା'ର ମୁଖରେ ଫୁଟେ ଆଜିର ଦୁନିଆରେ ଭାଷାର ବର୍ତ୍ତମାନ ବହୁତ ସମସ୍ୟା ସମ୍ମୁଖୀନ ହୋଇଥାନ୍ତି ଯାହାଫଳରେ ସେମାନେ ବହୁତ ଅସୁବିଧା ସୁଯୋଗରେ ରହିଥାନ୍ତି ମାତୃଭାଷା ପ୍ରତ୍ୟେକ ମନୁଷ୍ୟ ପ୍ରିୟତମ ଭାଷା ଆମେ ମାତୃଭାଷାକୁ ବହୁତ ସ୍ନେହ ଶ୍ରଦ୍ଧାରେ ବ୍ୟବହାର କରିଥାଉ ଯାହାଫଳରେ ସେମାନେ ବହୁତ ଆନନ୍ଦିତ କରିଥାନ୍ତି ମାତୃଭାଷା ପ୍ରତ୍ୟେକ ମନୁଷ୍ୟର ପ୍ରିୟତମ ଉପାଦାନ ମନୁଷ୍ୟର ପ୍ରେରଣାର ଆବଶ୍ୟକତା ପରିପୂର୍ଣ୍ଣ ପାଇଁ ସେ ଯେତେବେଳେ କମ୍ ସେତେବେଳେ କରି ଶିଖେ ମାତୃଭାଷା ହିଁ ହେଉଛି ସ୍ୱାଭାବିକ ସହଜ ଭାଷା ତା'ର ମୁଖରେ ଫୁଟେ ଅନ୍ୟମାନଙ୍କ ସହ ରହିବା ଦ୍ୱାରା ସେମାନେ ବହୁତ ଭଲ ଭାବରେ କରିଥାନ୍ତି ଗ୍ରହଣୀୟ ମନୁଷ୍ୟ ଅନ୍ୟ ସବୁ କିଛି ଜିନିଷକୁ ଛାଡ଼ି ରହିପାରେ ହେଲେ ମାତୃଭାଷାକୁ ନୁହେଁ